ଓଡ଼ିଶାରେ ବିଭିନ୍ନ ଆଞ୍ଚଳିକ ଭାଷା ଅଛି ସେଥିମଧ୍ୟରୁ ଜଗତସିଂହପୁର ଭାଷା ହେଉଛି ନିଆରା ଜଗତସିଂହ ଭାଷା ହେଉଛି ଆରେ ସାଙ୍ଗ କ'ଣ କରୁଛୁ ଆଉ ସମ୍ବଲପୁର ଭାଷା ହେଉଛି ଇରୋ କିରା କରୁଛ ଆଉ ଅନୁଗୁଳରେ ବି ଭାଷା ଅଲଗା ଆମର କଟକ ଭାଷା ବି ଅଲଗା କଟକିଆ ଭାଷା କ'ଣ କରଛୁ କିରେ ସମସ୍ତଙ୍କ ସମସ୍ତଙ୍କ ଭାଷା ନେଇ ନିଆରା ଆଉ ଆମର ଭଦ୍ରକ ଭାଷା ଅଲଗା କେନ୍ଦୁଝର ଭାଷା ଅଲଗା ସମ୍ବଲପୁର ଭାଷା ବି ଅଲଗା କଟକ ଭାଷା ଅଲଗା ଭୁବନେଶ୍ୱର ଭାଷା ଅଲଗା ଆଉ ଭୁବନେଶ୍ୱରରେ ବି ଅଲଗା ଲୋକ ଆସିକି ବି ରହୁଛନ୍ତି ଅଲଗା ଭାଷାର ଆମର ହିନ୍ଦୁ ଲୋକ ରହୁଛନ୍ତି ମୁସ୍ଲିମ୍ ଲୋକ ବି ରହୁଛନ୍ତି ଖ୍ରୀଷ୍ଟିୟାନ ଲୋକ ବି ରହୁଛନ୍ତି ତାଙ୍କ ଭାଷା ବି ଅଲଗା ଆଉ ଅଲଗା ଦେଶରୁ ବି ଲୋକ ଆସି ରହୁଛନ୍ତି ତାଙ୍କ ଭାଷା ଅଲଗା ବିହାର ଲୋକ ବିହାରୀ ଭାଷା ମୁସ୍ଲିମ୍ ଲୋକ ହିନ୍ଦୀ ଭାଷା ହିନ୍ଦୀ ତେଲୁଗୁ ଉର୍ଦ୍ଦୁ ତାପରେ ବିଭିନ୍ନ ଆଞ୍ଚଳିକ ଦେଶରୁ ବିଭିନ୍ନ ଆଞ୍ଚଳିକ ଭାଷା